'ଷକମାନେ ଆମେ କିପରି ସୁନିଶ୍ଚିତ ଆଜି ଆମର ଗାଈ ବଳଦ ଛେଳି କୁକୁଡ଼ା ଯେ କୌଣସି ପଶୁ ପକ୍ଷୀ ଆମେ ଘରେ ପାଳୁଛୁ ପୋଷୁଛୁ ତାହା ଆମେ ନିଜ ଛୁଆ ଭଳି ପାଳିଥାଉ କି ପୋଷିଥାଉ ଆମେ ଯେମିତି ଆମର ଛୁଆକୁ ଟିକେ ଜର ହେଲେ ଆମେ ଯେମିତି ହଠାତ୍ ଜାଣୁ ସେମିତି ଆମ ଘରର ଯେକୌଣସି ଛେଳି ଗାଈ ବଳଦ କିମ୍ବା ଯେକୌଣସି ଜିନିଷକୁ ଆମର କିଛି ଯଦି ଆଘାତ ହୁଏ କିଛି ଯଦି ରୋଗ ଆସେ ଆମେ ସାଙ୍ଗେ ସାଙ୍ଗେ ତାକୁ ଜାଣିଥାଉ ତାହା ଫଳରେ ଆମେ ସାଙ୍ଗେ ସାଙ୍ଗେ ଆମ ପଞ୍ଚାୟତରେ ସବୁ ଯିଏ ଅଛି ଟୀକାକରଣ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମର ଯିଏ ଏଲଆଇ ଅଛନ୍ତି ଏଲଆଇ ସାର୍ ତାଙ୍କୁ ଆମେ ଫୋନ କରିଥାଉ ଆଉ ସେ ଆସି ତାଙ୍କର ଔଷଧ ପ୍ରତିକ୍ରିୟା କରି ସମସ୍ତଙ୍କୁ ଦେଇଥାନ୍ତି ଯଦିସ୍ଥ କୌଣସି ଗାଈ କିମ୍ବା ବଳଦ ଫାଟୁଆ ପଡ଼ନ୍ତି କି ବସନ୍ତ ହୁଅନ୍ତି ସେଥିପାଇଁ ଆମେ ସରକାରଙ୍କୁ ସବୁବେଳେ ପରାମର୍ଶ କରିଥାଉ ତାଙ୍କ କଥା ଆମେ ଶୁଣି ଆମ ଗାଈ ଛେଳି କେମିତି ଭଲରେ ରହିବେ ସେଥିପାଇଁ ଆମେ ସମସ୍ତଙ୍କୁ ଖୁସିରେ ରଖିଥାଉ